ମୁଁ ପ୍ରଥମ ଥର ରୋଷେଇ କରିଲା ବେଳେ ମୋ ଆଙ୍ଗୁଠି ପୋଡ଼ିଗଲା ଓ ମୁଁ ରାନ୍ଧିଲା ବେଳେ ମୁଁ ସେଇ ରୋଷେଇ କରିଲାବେଳେ ମତେ ବହୁତ ଡର ଲାଗୁଥିଲା ଗ୍ୟାସ୍ ଲଗାଇବା ପାଇଁ ଓ ପ୍ରଥମ ଥର ମୁଁ ରୋଷେଇ କରିଲାବେଳେ ମୋ ପେଟ ପୋଡ଼ିଗଲା ଓ ରୋଷେଇ ମୁଁ କରିଲା ବେଳେ ମତେ ବହୁତ ଖୁସି ଲାଗୁଥିଲା ପ୍ରଥମ ଥର ଓ ଗୋଟେ ନୂଆ ଜିନିଷ ଶିଖିବା ପାଇଁ ମିଳିଥିଲା ପ୍ରଥମ ଥର ରୋଷେଇ କରିଲାବେଳେ ବହୁତ ପ୍ରାଉଡ଼୍ ହଉଥିଲା ନିଜକୁ ଓ ମୁଁ ସେଇ ଥର ରୋଷେଇ କରିଲାବେଳେ ମୁଁ ଏକ ରୋଷେଇ ପ୍ରଥମଥରେ ରୋଷେଇ କରି ଶିଖିଲି ଆମେ ଯେଉଁଠି ମିଶି ରହିବୁ ଆମକୁ କାମ ଆସିବ ଆମେ ନିଜେ ରୋଷେଇ କରି ଖାଇପାରିବୁ ରୋଷେଇ କରିଲାବେଳେ ମୋର କେତେ ଥର ହାତ କଟିଯାଇଛି ବ୍ଲେଡ଼୍ରେ